ଆମ ଗାଁର ଯୁବକମାନଙ୍କ ପାଇଁ ସବୁଠାରୁ ଲୋକପ୍ରିୟ କର୍ମସ୍ଥଳୀ ହେଉଛି ଏଇ ଯାଉଛନ୍ତି ଯେମିତି ଆମର ସୁରାଟ ସେଇଠି ଯାଇକି ଭଲ ସା କମ ପଇସାରେ ଖଟୁଛନ୍ତି ସୂତା ମିଲ୍ ଅଛି ଚାକିରି ସାଙ୍ଗେ ସାଙ୍ଗେ ମିଳୁଛି ଲୋକମାନେ ସେଇଠି ଯାଇ ନିଜର ପରିବାର ଭରଣପୋଷଣ କରୁଛନ୍ତି ଅର୍ଥ ଉପାର୍ଜନ କରିପାରୁଛନ୍ତି ସେମାନେ ନିଜ ସହରକୁ ଛାଡ଼ିକି ଅନ୍ୟ ସହରରେ ଯାଇକି ରହୁଛନ୍ତି ଆଉ ସେମାନଙ୍କୁ ଚାକିରି ସେଇଠି ସାଙ୍ଗେ ସାଙ୍ଗେ ମିଳୁଛି ଦରମା ମଧ୍ୟ ଭଲ ମିଳୁଛି ଆଉ ନିଜ ସହରରେ କ'ଣ ପାଇଁ କାମ କରିବେ ଅନ୍ୟ ସହରକୁ ଯାଇକି ରହୁଛନ୍ତି ଆଉ